ବୈଷୟିକ ଜ୍ଞାନ କୌଶଳର ଉନ୍ନତି ପାଇଁ ଆମ ଜୀବନରେ ଅନେକ ପରିବର୍ତ୍ତନ ହେଉଛି କାରଣ ସ୍ମାର୍ଟ ଫୋନ୍ ଇଣ୍ଟର୍ନେଟ୍ ବ୍ୟବହାର ଯୋଗୁଁ ଆମେ ଅତି ସହଜରେ ରେଲୱେ ଟିକେଟ୍ ଏରୋପ୍ଲେନ୍ ଟିକେଟ୍ ଅତି ସହଜରେ ଘରେ ରହିକି ବୁକ୍ କରିପାରୁଛୁ ଏବଂ ନୂଆ ସ୍ଥାନକୁ ଯିବା ପୂର୍ବରୁ ହୋଟେଲ୍ ମଧ୍ୟ ବୁକ୍ କରିପାରୁଛୁ ଏଇ ଇଣ୍ଟର୍ନେଟ୍ ଯୋଗୁଁ ଆମେ ଘରେ ବସିକି ନିଜ ଛୁଆମାନଙ୍କୁ ବି ପଢ଼େଇ ପାରୁଛୁ ଏହା ହିଁ ନୁହେଁ ବ୍ୟାଙ୍କିଙ୍ଗ୍ କାମରେ ମଧ୍ୟ ଟଙ୍କା ଦେବା ନେବା ଅତି ସହଜରେ ଘରେ ବସି କରିପାରୁଛୁ ଏହି ବୈଷୟିକ ଜ୍ଞାନ କୌଶଳର ଉନ୍ନତି ପାଇଁ ଆମେ ଗୋଟିଏ ବିଷୟକୁ ସୂଚନା ଭାବରେ ଅନ୍ୟକୁ ମଧ୍ୟ ପଠାଇ ପାରୁଛୁ ଇନଡ଼କ୍ସନ୍ ବ୍ୟବହାର ଯୋଗୁଁ ଆମେ ଅତି କମ୍ ସମୟରେ ମଧ୍ୟ ରୋଷେଇ କରିପାରୁଛୁ ବୈଷୟିକ ଜ୍ଞାନ କୌଶଳର ଉନ୍ନତି ପାଇଁ ଏଇସବୁ ସମ୍ଭବ ହୋଇଛି